ପଶୁପାଳନତ ସାଧାରଣତଃ ଗାଈ ମେଣ୍ଢା ଛେଳି କୁକୁଡ଼ା ଇତ୍ୟାଦି ବ୍ୟବହାର କରାଯାଏ କେବଳ ଗୋଟିଏ ପ୍ରକାର ପଶୁ ରହିବା ଭଲ ନୁହଁ ଆମକୁ ବିଭିନ୍ନପ୍ରକାର ପଶୁ ପାଳିବା ଉଚିତ୍ ଯାହା ଦ୍ୱାରାକିି ଆମେ ବିଭିନ୍ନପ୍ରକାର ସୁବିଧା ମଧ୍ୟ ପାଇପାରିବା ପଶୁପାଳନ ଲିପ୍ତ ନ ହୋଇ ଠିକ୍ ହେବା ଦରକାର କାରଣ ପଶୁ ପାଳିବା ସମସ୍ତ ପଶୁ ସମସ୍ତ ପ୍ରକାର ଖାଦ୍ୟ ପାଇପାରୁନାହାନ୍ତି କାରଣ ଆମେ ପଶୁପାଳିକି ପଶୁକୁ ଆରାମସେ ହଁ ପଶୁର ମଧ୍ୟ ଭଲ ଏବଂ ତାକୁ ଆୟ କରି ଆମର ଉତ୍ସ ଭାବରେ ଆମେ ତାକୁୁ ଆୟର ଉତ୍ସ ଭବେରେ ତାକୁ ମଧ୍ୟ ୟୁଜ୍ କରିପାରିବା ଯେମିତିକି ଗାଈଠାରୁ ଆମେ କ୍ଷୀର ଆଣିପାରିବା ଛେଳିକୁ ଛେଳିର ମାଂସ ବିକି ଆମେ ମଧ୍ୟ ନିଜର ଆୟ କରିପାରିବା କୁକୁଡ଼ା ମାଂସ ବିକି ମଧ୍ୟ ଆମେ ଆୟ କରିପାରିବା ମେଣ୍ଢାର ମାଂସ ବିକି ମଧ୍ୟ ଆମେ ଆୟ କରିପାରିବା ଏମିତି ବହୁତ ପ୍ରକାର